ନବଜାତ ଶିଶୁ ମାନଙ୍କ ପାଇଁ ପରିଷ୍କାର ବହୁତ ଆବଶ୍ୟକ ସେମାନଙ୍କ ତ ପ୍ରଥମେ ତା ସେମାନଙ୍କ ଯେଉଁ ଘରେ ରହୁଛନ୍ତି ସେଇଠି ପରିବାର ସେ ପରିବେଶ ତା ଆଖପାଖର ପରିବେଶକୁ ସଫା ରଖିବା ଆବଶ୍ୟକ ଯେମିତି ଯେପରି ମଶା ବହୁତ ନ ହଉ ଥିବେ ମଶା ନ ରହୁଥିବେ ଏବଂ ଘରକୁ ବାରମ୍ବାର ପୋଛା ପୋଛି କରିକି ଘରକୁ ସଫା ସୁତୁରା ବି ରଖିବା ଆବଶ୍ୟକ ଆଉ ମାଆ ଘରର ଲୋକ କିମ୍ବା ଯେଉଁ ମାଆ ମାଆ ସେ ବାରମ୍ବାର ହାତ ହାତ ଗୋଡ଼୍ ସଫା ସୁତୁରା ରଖିବା ଆବଶ୍ୟକ ଆଉ ତାକୁ ତା'ର ଯେଉଁ ବ୍ୟବହାର କରୁଛି ଡ୍ରେସ୍ କିମ୍ବା ତା'ର ଯେଉଁଥିରେ ଶିଶୁ ଶୟନ କରୁଛି ତାକୁ ତାକୁ ବି ପ୍ରତ୍ୟେକ ଦିନ ଧୋଇବା ସଫା କରିବା ଆବଶ୍ୟକ ଆଉ ଆମର ତା ପାଇଁ ସକାଳୁ ଯେଉଁ ଆମର ଖରା ହେଇଥାଏ ସକାଳ ଖରା ଆମ ଶରୀର ପାଇଁ ଭିଟାମିନ ଡି ପ୍ରଦାନ କରିଥାଏ ତାକୁ ସେଥିରେ ବି ସକାଳୁ ତାକୁ ଖରାରେ କଅଳଁ ଖରାରେ ଶୋଇ ଦବା ଆବଶ୍ୟକ ଯାହାଫଳରେ କି ଭିଟାମିନ ଡି ମିଳିଥାଏ ଆଉ ସେମାନଙ୍କୁ ବାରମ୍ବାର ପରିଷ୍କାର ପରିଚ୍ଛନ୍ନର ଆବଶ୍ୟକତା ଅଛି ତେଣୁ ମାଆ ମାନେ ଏହାର ଯତ୍ନ ନେବା ଆବଶ୍ୟକ